ହଁ ମ୍ୟାଡ଼ାମ୍ ନମସ୍କାର ମୁଁ ପିଙ୍କି ଦେବୀ ମୁଣ୍ଡା କହୁଥିଲି ମୁଁ ଚାନ୍ଦୁଆସୀ ପୁରରୁ କହୁଥିଲି ମୋର ଗୋଟେ ମାନେ ତୁମର ସପ୍ ଅଛି କି ସେ ହଁ ତ ମୋର ସେ ଗୋଟେ ପାଉଁଜି ଗୋଟେ ନେବାର ଥିଲା ହେଲା ହଁ ରୂପାଟା ହଁ ହଁ ହଁ ହଁ ତ ନେବାର ଥିଲା ଆଉ ଗୋଟେ ଛିଣ୍ଡି ବି ଯାଇଛି ଏମିତି ଅଛି କେତେଟା ରିପେୟାର କରବାଟା ଆଉ ନିୟୁଟା ବି ମୋତେ ନେବାର ଥିଲା ତ ଆପଣ ଆପଣଙ୍କ ପାଖରେ ଅଛି ନା ସେଇଟା ଆଭେଲେବୁଲ ମୋର ସେ ଯେଉଁ ହୁକସଟା ଯେଉଁ ନ ଥିବ ନା ହଁ ସେ ହୁକସଟା ଯେଉଁ ମାନେ ସେଇଟା କାଢ଼ି ହେଇଯାଇଛି ହେଲା ଟୋଟାଲ ପୁରା ସେଟ୍ଟା ଲାଗିକି ରହିଛି ତଳେ ଯେଉଁ ହୁକସଟା ପକାଇ ହେବ ନା ସେଇଟା ନା ଛିଣ୍ଡି ଯାଇଛି ହେଲା ମାନେ ବେଶୀ ଟିକେ ରଫ ୟୁଜ ହେଇଯାଇଛି ତ ସେଥିପାଇଁ ଟିକେ ଯିରୀକି ଯିରୀକିନା ଛିଣ୍ଡି ଯାଇଛି ପୁରା ମାନେ ନାଇଁ ନାଇଁ ୟୁଜ କରା ହେଇଛି ବହୁତ ୟୁଜ ହେଇ ଯାଇଥିଲା ତ ସେଇଟା ପାଇଁ ନାଇଁ କି ଆରେ ସେଇଟା ବେଶୀ ୟୁଜ ହେଇଯାଇଛି ତ ଖସି ପଡ଼ିଲା ଆଉ ବାକି ଭଲ ଡ଼ିଜାଇନ୍ଟା ଥିଲା ତ ମୋତେ ଆଉଥରେ ସେଇଟା ବନାଇବାର ଅଛି ଆଉ ନିୟୁଟା ବି ନେବାର ଅଛି ହଁ ହଁ ଶୁଣନ୍ତୁ ଆଉ ମୁଁ କହୁଥିଲି କି ଆଉ ସେ ଯେଉଁ କାନର ମିଳିବ କାନର କାନର ତ ନାଇଁ ସେ କ'ଣ ହଁ ହାତରେ ଯେଉଁ ଛୋଟ ପିଲାଙ୍କ ଯେଉଁ ଖଡ଼ୁ ନଥିବ ନାଇଁ କି ହଁ ବ୍ରେସଲେଟ୍ ଟାଇପର ସେଇଟା ମିଳିବ ତା''ପରେ ଛୋଟ ପିଲାପାଇଁ ପାଉଁଜି ସବୁ ଅଛି ନା ଆଉ ସେ ଝୁଣ୍ଟିଆ ଫୁଣ୍ଟିଆ ରିଙ୍ଗ ସିଙ୍ଗ ଏ ସବୁ ଅଛି ତ ମୁଁ ଯିବି ହଁ କେବେ ମାନେ ମୁଁ ଆସିବି ତିନିଦିନ ଭିତରେ ଆସିବି ହେଲା ମଝିରେ ତ ଆସିବି ଆଉ ନେଇକି ଆସିବି ମୋତେ ଟିକେ ମାନେ ଦରକାର ଅଛି ଆଉ ଶୁଣନ୍ତୁ ମୁଁ ତୁମେ କେତେଦିନ ଭିତରେ ଦେବ ମୋତେ ସେ ରିପେୟାର କରି କି

ଆଉ ମୁଁ କହୁଥିଲି କି ଛିଣ୍ଡି ଯାଇଛି ପୁରା ମାନେ ଛିଣ୍ଡିଲାଟା ବି ଆପଣ ରିପେୟାର କରୁଛନ୍ତି ନା ପୁରା ଛିଣ୍ଡି ଜଏଣ୍ଟ ଜଏଣ୍ଟ ଫଏଣ୍ଟ ମୁଁ ଯେମିତି ଶୁଣନ୍ତୁ ମୁଁ ଯେମିତି ଡ଼ିଜାଇନ୍ ଦେଖାଇବି ସେମିତି ଡ଼ିଜାଇନ୍ରେ ବନାଇ ଦେବେ ନା ହଁ ତ କେତେଗୁଡ଼ିକ ଅଛି ମୋର ତ ଟିକେ ମୁଁ ଆସିବି ତୁମ ଡିଜାଇନ୍ ଡିଜାଇନ୍ ବୁକ୍ ଅଛି କି ହଁ ହଁ ମୋ ହ୍ଵାଟ୍ସଅପରେ ହଁ ହଁ ହଁ ହ୍ଵାଟ୍ସଅପରେ ସେଣ୍ଡ କରନ୍ତୁ ଆଉ ସେଇଟା ବୋଲେ ମାନେ ଏମିତି ବହୁତ ପୁରୁଣା ଅଛି ବହୁତ ପୁରୁଣାଟା ଛୋଟ ପିଲାର ବି ଏମିତି ବଡ଼ ବ୍ଲାକ ମାନେ ଏମିତି ଟିକେ ଟିକେ ବ୍ଲାକ ପଡ଼ିଯାଇଛି ଅଜ୍ଞା ହଁ ଟିକେ ଟିକେ ବ୍ଲାକ ହେଇଯାଇଛି ଆଉ ମାନେ ମଝିରେ ମଝିରେ ସେ ଯେଉଁ ଝୁମ୍ପି ନଥିବ କି ସେଇଟା ସବୁ କାଢ଼ି ହେଇ ଯାଇଛି ହେଲା ନାଇଁ ନାଇଁ ଝୁମ୍ପି ମୁଁ ପଡ଼ି ଯାଇଥିଲା କେତେଟା ଦେଖିଲାଟା ସେଇଟା କାଢ଼ିକି ରଖିଛି ଆଉ ବାକିଟା କେଉଁଠି କେଉଁଠି ପଡ଼ିଗଲା ଦେଖିନାହିଁ ଆଉ ଜଣା ପଡ଼ିଲାନି ତ ମୁଁ ଯିବି ଏ ମଝିରେ କେବେ ଯିବି ତୁମକୁ କଲ୍ କରିବି ଆଉ ସାମାନ୍ ଦେଇକି ଆସିବି ଆଉ ନିୟୁ ଜିନିଷଟା ନେଇକି ଆସିବି ହେଲା ହଁ ତ ମୁଁ ଆସିଲେ କଲ୍ କରିବି ଆଜ୍ଞା ମ୍ୟାଡ଼ାମ୍ ନମସ୍ତେ ହାଁ ହାଁ ହାଁ